ଖେଳ ହେଉଛି ପ୍ରାୟ ସମସ୍ତଙ୍କର ପସନ୍ଦ ସେଥିରୁ ମୋତେ ହେଉଛି ଖେଳିବାକୁ ଭଲ ଲାଗେ ମୁଁ ଖେଳିକି ବହୁତ ନାଁ ମଧ୍ୟ କମାଇଛି ଯେତେବେଳେ ମୁଁ ଫାଷ୍ଟ ଦେଖିଲି ଯେତେବେଳେ ମୋର ଖେଳ ଆରମ୍ଭ ହେଇନଥିଲା ମୁଁ ପଡ଼ିଆକୁ ଯାଏ ଖେଳ ଦେଖିବା ପାଇଁ ସେମାନେ ବଡ଼ ବଡ଼ ଖେଳାଳି ଆସନ୍ତି ସେମାନେ ବିଭିନ୍ନ ପ୍ରକାର ବଡ଼ ବଡ଼ ପୁରସ୍କର ତ ପାଇଥାନ୍ତି ସେଥିପାଇଁ ମୁଁ ଆଗ୍ରହ କଲି ମୁଁ ଖେଳିବା ପାଇଁ ତାପରେ ହେଉଛି ଯେତେବେଳେ ଆମ ଓଡ଼ିଶା ଭିତରେ ଯେମିତି ଦୌଡ଼ରାଣୀ ଅଛନ୍ତି ଯେମିତି ଦୂତୀ ଚାନ୍ଦ ସେ ମଧ୍ୟ ଆମ ଓଡ଼ିଶାରେ କ'ଣ ବାହାରେ ମଧ୍ୟ ବହୁତ ନାଁ କମାଇକି ଆସିଛନ୍ତି ସେଥିପାଇଁ ମୁଁ ମଧ୍ୟ ଯେମିତି ଖେଳରେ ମୋ ମୋର ବହୁତ ଆଗ୍ରହ ଅଛି ଇଚ୍ଛା ପ୍ରକାଶ ଅଛି ସେମିତି ମଧ୍ୟ ମୁଁ ଆହୁରି ପିଲାମାନେ ବି ସେମିତି ଆଗ୍ରହ ପ୍ରକାଶ କରନ୍ତୁ ବିଭିନ୍ନ ସେଥିପାଇଁ ଖେଳିବା ପାଇଁ ଆମର ହେଉଛି ପଡ଼ିଆ ସେମିତି ଇଏ ରହିବା ଦରକାର ବିଭିନ୍ନ ଶିକ୍ଷା ମଧ୍ୟ ପିଲାମାନଙ୍କୁ ଦିଆଯିବା ଦରକାର ସେମିତି ଖେଳ ମାଷ୍ଟର ମଧ୍ୟ ରଖିବା ଦରକାର ଆଉ ଆମେ ଓଡ଼ିଶାର ଯେତିକି ଗାଁ ଗହଳିର ପିଲା ଗୁଡ଼ାକ ଆମେ ଖେଳ ମାଧ୍ୟମରେ ବିଭିନ୍ନ ଜାଗା ମଧ୍ୟ ଯାଇପାରିବା ନାଁ ମଧ୍ୟ ବଡ଼ ବଡ଼ କମାଇ ପାରିବା ଆମ ଭବିଷ୍ୟତ ମଧ୍ୟ ସେଥିରେ ଉଜ୍ଜ୍ୱଳ ମଧ୍ୟ କରିପାରିବା ଆଉ ଆମ ଯେମିତି ଅଞ୍ଚଳରେ କ୍ରିକେଟ ଖେଳାଳି ଯେମିତି ଏମ୍ଏସ୍ ଧୋନୀ ମଧ୍ୟ ସେମିତି ନାଁ ମଧ୍ୟ କ୍ରିକେଟ ଖେଳରେ କମାଇଛନ୍ତି ସେଥିପାଇଁ ଯେମିତି ମୋର ପରିଚୟ ଆଗକୁ ବଢ଼ିପାରିଛି ସେଥିପାଇଁ ମୁଁ ସମସ୍ତ ମୁଁ ବି ଉତ୍ସାହ ଖେଳ ପ୍ରତି ଉତ୍ସାହ କରିବାକୁ ଚାହେଁ ଯେ ତମେ ମଧ୍ୟ ସେମିତି ଖେଳ ପ୍ରତି ଆଗ୍ରହ କର ଆଗକୁ ଯେମିତି ଆହୁରି ନୂଆ ନୂଆ ଖେଳିବା ଯେମିତି ଆମେ ଦେଶ ଛାଡ଼ିକି ବାହାର ଦେଶ ମଧ୍ୟ ଆମ ଖେଳକୁ ଦେଖାଇ ପାରିବା ସେମିତି ଆମେ ଖେଳ ପ୍ରତି ଆଗ୍ରହ ରଖିବା ଦରକାର ଆମ ଅଞ୍ଚଳର ପିଲା ମଧ୍ୟ ସେମିତି ଖେଳର ଆଗ୍ରହ ଅଛନ୍ତି ଖେଳାଳି ମଧ୍ୟ ଅଛନ୍ତି ବିଭିନ୍ନ ଆଥଲେଟିକ୍ ମଧ୍ୟ ଅଛନ୍ତି ଆଉ ପ୍ରଶିକ୍ଷଣ ପ୍ରଶାସକ ମଧ୍ୟ ଅଛନ୍ତି ସେମିତି ପିଲାମାନେ ମଧ୍ୟ ସେମାନଙ୍କୁ ଟ୍ରେନିଂ ମଧ୍ୟ ଦିଆହେଉଛି ଆଉ ସେଥିରେ ପିଲାମାନେ ମଧ୍ୟ ଭଲ ଖେଳୁଛନ୍ତି ଆଉ ଆଗକୁ ମଧ୍ୟ ସେମାନେ ବଢ଼ିପାରିବେ